ମାଛ ଧରିବାକୁ ଆମେ ଜାଲ ପ୍ରସ୍ତୁତି କର ଜାଲ ପୋଖରୀ ଅନୁସାରେ ଜାଲ କେତେ ଲାଗିବ ସେଟାକୁ ଠିକ୍ ଠାକ୍ କରୁ କିଛି ଲୋକ ଆବଶ୍ୟକ ହୁଅନ୍ତି ଜାଲ ଟାଣିବା ପାଇଁ କିଛି ଲୋକ ଆବଶ୍ୟକ ହୁଅନ୍ତି ଲୋକମାନେ କିଛି ଉପରେ ରହି କରି ଦୌଡ଼ିକି ଜାଲ ଭିତରେ ଥିବା ଦୌଡ଼ିକି ଟାଣନ୍ତି ଆଉ କିଛି ଲୋକ ପାଣି ଭିତରେ ପଶି ଜାଲକୁ ଟାଣନ୍ତି ଜାଲ ଟାଣିବା ସମୟରେ ସବୁବେଳେ ତାକୁ ଉଭୟ ପାର୍ଶ୍ୱରେ ଥିବା ଲୋକମାନେ ତାକୁ ଠିକ୍ ନ ଟାଣିଲେ ଜାଲରେ ଠିକ୍ ଭାବରେ ମାଛ ଆସିବେ ନାହିଁ ଜାଲର ଜାଲ ପ୍ରତ୍ୟେକ ଇଏରେ ଜାଲକୁ ମାଛ ଧରାଳି ମାନ ଜାଲ ସହିତ ନିଜେ ବି ଜାଲକୁ ଟାଣି ଟାଣି କୂଳରେ ଲଗାନ୍ତି ପରସ୍ପରକୁ ଉତ୍ସାହିତ ପାଣି ଫୋପଡ଼ା ଫୋପଡ଼ି ହୁଅନ୍ତି ଏବଂ ପରସ୍ପର ଭିତରେ ବିଭିନ୍ନ ପ୍ରକାର କଥା ଆଲୋଚନା ହୁଏ ମାଛ ଧରିବା ସମୟତ ମାସ ଯେଉଁ ଡିଅନ୍ତି ଏପଟ ସେପଟ ସେମାନଙ୍କୁ ଧରିବା ପାଇଁ ବା ଦେଖିବା ପାଇଁ ବହୁତ ଲୋକ ବି ରୁଣ୍ଡ ହୁଅନ୍ତି ମାଛ ଧରିବା କୌଣସି ଗୀତ ଗାଇବା ଆବଶ୍ୟକ ପଡ଼େନି ବରଂ ପରସ୍ପର କଥାବାର୍ତ୍ତା ହୋଇ ଟାଣନ୍ତି କରିବାର ପ୍ରମୁଖ କାରଣ ମାଛ ଧରାକୁ ଜାଲ ହିଁ କାର୍ଯ୍ୟକଳାପ ବେଶି ଥାଏ